ସ୍ୱାସ୍ଥ୍ୟ ସେବାରେ ମୁଖ୍ୟତଃ ରାଜ୍ୟ ସରକାର ବି ଏସ୍ କେ ୱାଇ ଯୋଜନା କରିଛନ୍ତି ଏଥିରେ ମା'ମାନଙ୍କୁ ଦଶ ଲକ୍ଷ ଟଙ୍କା ଯାଏଁ ଏବଂ ପୁଅ ପୁରୁଷ ପିଲାମାନଙ୍କୁ ସାତ ଲକ୍ଷ ଟଙ୍କା ଯାଏଁ ପ୍ରତ୍ୟେକ ସରକାରୀ ବେସରକାରୀ କାରୀ ହସ୍ପିଟାଲ ମାନ ଙ୍କରେ ଚିକିତ୍ସା ହେବା ପାଇଁ ଏଇ ସ୍ୱାସ୍ଥ୍ୟ କାର୍ଡ଼ ଦ୍ୱାରା ଉପଲବ୍ଧ କରେଇଛନ୍ତି ଏଥିରେ ରାଜ୍ୟ ସରକାର ରୋଗୀ କଲ୍ୟାଣ ସମିତି ବିଜୁ ଆବାସ କଲ୍ୟାଣ ଯୋଜନା ଯେଉଁଟା ଅଛି ତାହା ନିଜସ୍ୱ ମୁଖ୍ୟମନ୍ତ୍ରୀ ନିଜସ୍ୱ ପାଣ୍ଠିରୁ ଏହି ପାଣ୍ଠି ଗୁଡ଼ିକୁ ଟଙ୍କା ବଲକା ଟଙ୍କା ଦଉଛନ୍ତି ଓ ଏଥିରେ ଓଡ଼ିଶାର ସମସ୍ତ ପରିବାର ବଡ଼ ବଡ଼ ହସ୍ପିଟାଲ ଯାଇ ଚିକିତ୍ସିତ ହୋଇ ଲାଭ ପାଉଛନ୍ତି